ଆପଣ ସ୍ୱାଗତିକା ରାଉତ କହୁଥିଲେ କି ଆଉ ଆପଣଙ୍କ ଠୁ ମୁଁ କ୍ଷୀର ନିଏ ତ କାଲି ଆପଣ କ୍ଷୀରରେ କିଛି ମିଶାଇଥିଲେ କି କ୍ଷୀର ପିଇକି ମୋ ପୁଅର ଦେହ ଖରାପ ନା ମୋ ଛୁଆଙ୍କୁ ମୋ ଛୁଆକୁ ହସ୍ପିଟାଲ ନେଇକିଯାଇଥିଲି ସେ ଡକ୍ଟର କହିଲା କି ତୁମ ପୁଅ ପାଣି ଆ ପିଇକି ଏମିତି ହେଇଛି ଏ ପାଣି ମିଶଉଛନ୍ତି କ'ଣ ପାଇଁ ଆପଣ ଏ ଯାହାହେଲେ କିଛି ତ ଗୋଟେ ହେଇ ଥିବ ନା ତାହାଲେ ଆପଣଙ୍କ ଲୋକ ଯେଉଁମାନେ କାମରେ ଯାଆନ୍ତି ସେମାନଙ୍କ ଦ୍ୱାରା କିଛି ଭୁଲ ହେଇଥାଇପାରେ ସେଇଥିପାଇଁ ମୋ ପୁଅର ଦେହ ଖରାପହେଲା ନା ମୋ ପୁଅକୁ ରେଗୁଲାର ବେଶିସରେ ଯାହା ଯାହା ଖାଇବା ଦିଏ ମୁଁ ସେଇଆ ଖାଇବାକୁ ଦେଇଛି ଆପଣଙ୍କ ଦ୍ୱାରା କିଛି ଭୁଲ ହେଇଛି ହେଲେ ଡକ୍ଟର ତ ମୋତେ ସେୟା କହିଲାନା କି କ୍ଷୀର ପିଇକି ଏମିତି ସବୁ ହେଇଛି ପୂର୍ବରୁ କିଛି ଆସିନି ତ ଏବେ କେମିତି ଆସିଲା ଛୁଆର ଦେହଖରାପ ଛୁଆଙ୍କ ହେଲ୍ଥ ସହିତ କେମିତି ମୁଁ କମ୍ପରମାଇଜ କରିବି ଡକ୍ଟର ଯେହେତୁ କହିଲେ କି କ୍ଷୀର ପିଇକି ହିଁ ଆପରେ ମାନେ କ୍ଷୀର ପିଇସାରିଲାପରେ ଏମିତି ସବୁ ହେଇଛି ତ କ୍ଷୀରରେ ଆଇଦର ପାଉଡ଼ର ମିଶାଇ ଦେଇପାରନ୍ତି ସେଥିପାଇଁ ମୋ ଛୁଆର ଦେହଖରାପ ହଉ ହଉ ଠିକ୍ଅଛି ହଉ ଠିକ୍ଅଛି ମୁଁ ରଖୁଛି